ହ୍ୟାଲୋ ଅମ୍ବିକା ରେଷ୍ଟୁରାଣ୍ଟରୁ କହୁଥିଲେ ମୁଁ ପଦ୍ମଲୋଚନ ମହନ୍ତ ଶସାରୁ କହୁଥିଲି ଆମର ଯେଉଁ ଅର୍ଡ଼ର୍ ଗୋଟେ କରାହେଇଥିଲା ଆମ ସାଙ୍ଗର ସବୁ ପାର୍ଟି ପାଇଁ ସେଇ ଅର୍ଡ଼ର୍ଟିକୁ କ୍ୟାନସଲ୍ କରିଦିଅନ୍ତୁ କାହିଁକି ନା ଆମ ସେ ସାଙ୍ଗର ଦେହ ଖରାପ ହେଲା ସେ ହସ୍ପିଟାଲ୍ରେ ଆଡ଼ମିଟ୍ ଅଛି ତେଣୁ ସେ ଅର୍ଡ଼ର୍ଟାକୁ କ୍ୟାନସଲ୍ କରିଦିଅନ୍ତୁ ଆଉ ମୁଁ ଯେଉଁ ପଇସାଟା ଦେଇଥିଲି ସେଇଟା ମୋତେ ରିଟର୍ଣ୍ଣ କରିଦେବେ ନା କ'ଣ କହୁଛନ୍ତି